ଦେଶରେ ଡାକ୍ତରଖାନା ଅବସ୍ଥା ଏବେ ଭଲ ଅଛି ଆଗରୁ ଅସୁବିଧା ବହୁତ ହେଉଥିଲେ କୋଭିଡ୍ ସମୟରେ ଲୋକମାନେ ଟୀକା ଆସିନଥିଲା କୌଣସି ମେଡ଼ିସିନ୍ ବାହାର ନଥିଲା ବହୁତ ଲୋକ ମରିଗଲେ ଏବେ ଆମର ଦେଶର ମେଡ଼ିସିନ୍ ଉପରେ ଭଲ ରିସର୍ଚ୍ଚ କରିକି ଭଲ ହେଲେଣି ମେଡ଼ିସିନ୍ ବାହାରିଲାଣି ଆମ ଲୋକମାନଙ୍କୁ ସୁରକ୍ଷିତ ରହିଲେଣି ଜାଣିଗଲେଣି ଟି ଭି ମାଧ୍ୟମରେ ମୋବାଇଲ୍ ଯୁଗ ମାଧ୍ୟମରେ ସବୁ ଜିନିଷ ଆମେ ଜାଣିପାରୁଛୁ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ରହୁଛି ସେ ପାଇଁ ବହୁତ ଭଲ ଆଗୁରୁ ବହୁତ ଅସୁବିଧା ହେଉଥିଲା କରୋନା ସମୟରେ ବହୁତ ଯିବାଆସିବା କରିବାକୁ ଅସୁବିଧା ହେଉଥିଲା ମାସ୍କ ପିନ୍ଧିବାକୁ ନେବାର ଅସୁବିଧା ହେଉଥିଲା ଖାଦ୍ୟପେୟ ବହୁତ ଖରାପ ହେଉଥିଲା ଜଳ ବହୁତ ଖରାପ ହେଇଯାଇଥିଲା ଏବେ ଅବସ୍ଥା ବହୁତ ସୁଧୁରି ଗଲାଣି ଭଲ ଅଛି ଆପଣ ଆମ ଅଞ୍ଚଳରେ ଭଲ ବି ଲୋକମାନେ ଅଛନ୍ତି ବସବାସ କରୁଛନ୍ତି ଚାଷବାସ ଭଲ କରୁଛନ୍ତି ଆଗକାଳ ଅପେକ୍ଷା ଏବେ ବହୁତ ସମୟ ଭଲ ବଦିଗଲାଣି ସବୁ ମାଧ୍ୟମ ଏବେ ଜନ ସଚେତନା ବହୁତ ହେଇଗଲାଣି ଆଗରୁ ଏତେ ନଥିଲା